ଭାଇନା ଆପଣ ଅଟୋରେ ମୋତେ ଟିକେ ମାଲକାନଗିରି ପହଞ୍ଚାଇ ଦିଅନ୍ତୁ ହଁ ମୋର କାଲି ସକାଳେ ଭୁବନେଶ୍ୱରରେ ଅର୍ଜେଣ୍ଟ କାମ ଅଛି ହଁ ରାତି ତ ବହୁତ ହେଇଯାଉଛି ରାତି ଦଶଟାରେ ମୋର ବସ୍ ହଁ ଆପଣ ମୋତେ ଟିକେ ଦୟାକରି ପହଞ୍ଚାଇ ଦିଅନ୍ତୁ ହଁ ଆପଣ ଏକ୍ସଟ୍ରା ପଇସା ନେଲେ ନିଅନ୍ତୁ ମୁଁ ଦେବି ଦଶଟା ବେଲେ ବସ୍ ପଳାଇଗଲେ ଆଉ ତା ପର ବସ୍ ନାଇଁ ମୋତେ ସକାଳେ ଯେମିତି ହେଲେ ମୁଁ ସେ ଭୁବନେଶ୍ୱରରେ ପହଞ୍ଚିବ ପହଞ୍ଚିପାରୁଛି ନାଇଁ ନାଇଁ ଆପଣ ଯେମିତି ହେଲେ ବି ସେ ମୋତେ ଟିକେ ପହଞ୍ଚାଇ ଦିଅନ୍ତୁ ମୁଁ ଅଲଗା ଅଟୋକୁ ଗଲେ ଏବେ ମୋତେ ଲେଟ୍ ହେଇଯାଉଛି ହଁ ମୋର ବସ୍ ଟାଇମ୍ ହେଇ ହେଇଯାଉଛି ମୋତେ ଦଶଟା ବେଲେ ବସ୍ ନଅଟା ନଅଟା ଉପରେ ହେଇଗଲା ଯେମିତି ହେଲେ ମୋତେ ଅଧଘଣ୍ଟା ଭିତରେ ପହଞ୍ଚାଇବା ଅଛି ଠିକ୍ ଅଛି ଆପଣ ଏକ୍ସଟ୍ରା ଚାର୍ଜ ଯେତିକି ନେବେ ନିଅନ୍ତୁ ଠିକ୍ ଅଛି ନାଇଁ ମୋର ଭୁବନେଶ୍ୱରେ କାଲି ସକାଳେ ସକାଲେ ପହଞ୍ଚିକିରି ଅର୍ଜେଣ୍ଟ କାମ ଅଛି ସେଇଠି ନ ପହଞ୍ଚିଲେ ହବ ନାଇଁ ବହୁତ

ଠିକ୍ ଅଛି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ମୋତେ ଟିକେ ଶୀଘ୍ର ଶୀଘ୍ର ପହଞ୍ଚାଇ ଦିଅନ୍ତୁ ଠିକ୍ ଅଛି